ଆମ ଅଞ୍ଚଳର ଆଦିବାସୀ ବିଭିନ୍ନ ଆଦିବାସୀମାନଙ୍କର ବିଭିନ୍ନ କଳା ରହିଛି ତାଙ୍କର ମେନ୍ ହେଲା କୁଇ ଭାଷା ତା'ପରେ ଆହୁରି ଆମର କୁଇରେ ଗୀତ ଗାଆନ୍ତି ସେମାନେ କୁଇରେ ନାଚ କରନ୍ତି ତାଙ୍କର କୁଇ ଭାଷା ବହୁତ ସୁନ୍ଦର ସେମାନେ ଧାଙ୍ଗଡ଼ା ନାଚ ମଧ୍ୟ କରନ୍ତି ସେଠାରେ ଜଣେ ନୁହେଁ ବହୁତ ଲୋକ ସଜବାଜ ହୋଇ ସେଟା ଯାହାବି ପାଳନ କରନ୍ତି ସେମାନେ ମିଶିକି ଆହୁରି ଆମର ଠାକୁରାଣୀ ଯାତ୍ରା ହୁଏ ସେଠାରେ ମଧ୍ୟ ସମସ୍ତେ ଲୋକ ଏକାଠି ହୋଇଥାନ୍ତି ତ ଏହି ଯେଉଁ ଆମର ପରମ୍ପରା ରହିଛି ଏ ଯେଉଁ କଳା ଏ ଯେଉଁ କୁଇ ଗୀତ କୁଇ ନାଚ ଆଗକୁ ଜାରି ରଖିବା ପାଇଁ ତା'ହେଲେ ଜଣେ ଲୋକଙ୍କର ସହଯୋଗ ନୁହେଁ ବିଭିନ୍ନ ଲୋକ ସମସ୍ତେ ଲୋକ ମିଶି ଯଦି ଏହାକୁ ଆମେ ମାନି ଆସିବା ତା'ହେଲେ ଏକାଠି ହୋଇ ଯଦି ୟାକୁ ଆଗକୁ ନେବା ପାଇଁ ଚେଷ୍ଟା କରିବା ତା'ହେଲେ ଆମର ଆଦିବାସୀ କଳା ସୁରକ୍ଷଣ ହୋଇପାରିବ